ବ୍ୟବସାୟ କ ହଁ ଆଜ୍ଞା ସମସ୍ତେ ମିଶିକି ଯିବା ପାଇଁ ଚାହୁଁଛ ଘରର ସମସ୍ତେ ଆଉ ଆଉ ଗାଡ଼ିଟେ ରିଜର୍ଭ ପରେ ଠିକ୍ ହବ ଏତେ ଲୋକ ନ ହେଲେ ଯାଇ ହବନି ହଁ

ଆମର ଛଅ

ଗୋଟେ ରେ ଠିକ୍ ହେଇଯିବ ଆଉ

ହୁଁ କୁଆଡ଼େ କୁଆଡ଼େ ବୁଲିବା ସେ ବିଷୟରେ ଆଲୋଚନା କରିବା ତା'ପରେ ବାହାରିବା ଆଉ ମନ୍ଦିର ପାଉଡ଼ ପାହାଡ଼ ପାର୍କ ଖାଇବା ଜାଗା କେଉଁଠି କେମିତି ମିଳୁଛିି କେଉଁ ଖାଇବା କେମିତି କରି ମାଗିବା ଆଗରୁ କେଉଁ ହୋଟେଲ୍ରେ ଖାଇବା ବୁକିଂ କରିକି କିି ନହେଲେ ଖାଇବା ମିଳିପାରିବନି ବାହାର ଜାଗା ହୁଁ ହୁଁ ହୁଁ

ହଉ ଠିକ୍ ଅଛି ହୁଁ ହଁ

ମଦ ହଁ ହଁ

ଆଜ୍ଞା ରଖନ୍ତୁ